ମୋ ସ୍ଥାନୀୟ ଖବର କାଗଜ ମାଧ୍ୟମରେ ଯେତିକି ଖବର ଆସୁଛି ସେତିକି ପର୍ଯ୍ୟାପ୍ତ ସେ ଖବର କାଗଜ ମାଧ୍ୟମରେ ଆସୁଛି ହେଲେ ସେ ଖବର କାଗଜରେ ଆମର ଓଡ଼ିଆରେ ଯେମିତି କଳା ଲୋକବାଣୀ ଭାଗବତ ଗୀତା ଏଇ ସବୁ ବିଷୟରେ ଆସୁନାହିଁ ଯେଉଁଟା କି ଦିନକୁ ଦିନ ଲୋପ ପାଇବାରେ ଲାଗିଛି ଯେଉଁଟା କି ଲାଗୁଛି ହଜିଯାଇଛି ଆଉ ଆଗକୁ ଯେତିକି ବି ହଜିଯାଇଛି ସେଇଟା ଆଉ ସେଇଟା ବିଲକୁଲ୍ ବି ସେଇଟା ଶୁଣିବାକୁ ମିଳିବନି ଖବରକାଗଜ ମାଧ୍ୟମରେ ପଢ଼ିବାକୁ ମିଳିବନି ତ ସେଇ ଜିନିଷଟା ଦିନକୁ ଦିନ ହଁ ଲୋପ ପାଉଛି ତ ସେଇ ଜିନିଷ ଓଡ଼ିଶାର କଳା ଓଡ଼ିଶାର ଓଡ଼ିଆ ଓଡ଼ିଆର କଳା ନୃତ୍ୟ ସଙ୍ଗୀତ ଏସବୁ ଖବରକାଗଜରେ ଆଉ ଦେଉନି ତ ଏ ସବୁ ଦେଖିବାକୁ ମିଳୁନାହିଁ ତ ଏ ସବୁ ଜିନିଷ ଧୀରେ ଧୀରେ ଲୋପ ପାଇବାକୁ ଲାଗୁଛି ଓଡ଼ିଶାର ସାଂସ୍କୃତିକ କ୍ଷେତ୍ର କ୍ରୀଡ଼ା ଏଇସବୁ

ଓ ଓଡ଼ିଶାର ଏସବୁ ଜିନିଷ ଦିନକୁ ଦିନ ଲୋପ ପାଇବାରେ ଲାଗିଛି ତ ଏଇ ଜିନିଷ ଏଇ ସବୁ ଖବର ଖବର କାଗଜରେ ଆସିବା ନିହାତି ଜରୁରୀ